ଓଡ଼ିଶାରେ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି ଯଥା ମୁସଲିମ ହିନ୍ଦୁ ଖୀଷ୍ଟିୟାନ ଏଠାରେ ଭାଇଚାରା ପ୍ରତୀକକୁ ଓଡ଼ିଶାକୁ ମଧ୍ୟ କୁହାଯାଏ ଏଠାରେ ଏତେ ବେଶୀ ଦଙ୍ଗା କି ଝଗଡା ମାଡ଼ଗୋଳ ହୁଏ ନାହିଁ ଏଠାରେ ସମସ୍ତେ ଭାଇ ଭାଇ ଭଳି ରହି ଆସି ଅଛନ୍ତି